ହଁ କୁହନ୍ତୁ

ହଁ କୋଣାର୍କ ହେଇପାରିବ ଆଉ ବରୁଣେଇ ହେଇପାରିବ ଆପଣ କେଉଁଠି ଚାହୁଁଛନ୍ତି କୁହନ୍ତୁ କେଉଁ ଏରିଆରେ କେମିତି ମାନେ କେମିତି ଏରିଆ ରେ ଦରକାର୍ କେଉଁ ଏରିଆରେ କରିବାପାଇଁ ଚାହୁଁଛ ଫୋଟୋ ଏଡ଼ିଟିଂ କେଉଁ ଏରିଆରେ କରିବାକୁ ଚାହୁଁଛନ୍ତି

ବରୁଣେଇ ବି ହଁ ବରୁଣେଇ ବି ଭଲ ହେବ ପାହାଡ଼ ଆସିବ ମୁଣ୍ଡେ ପୁଞ୍ଜା ଠାକୁର ବି ଅଛନ୍ତି ଝରଣା ବି ଅଛି ଆଉ ସେଇଠି ବି ଭଲ ପୋଜ୍ ଆସିବ ହଁ ସାତପଡ଼ା ଆଡ଼େ ହଁ ଗଲେ ବି ଭଲ ହେବ ସେଠି ଜଙ୍ଗଲ ଅଛି ବଣ ମଣ ଅଛି ଆଉ ସେଠି ବି ଭଲ ଫୋଟୋ ଆସିବ ଭଲ ଭିଡ଼ିଓ ବି ଆସିବ ସେଠୁ ଭିଡ଼ିଓ କରିବାକୁ ବି ଭଲ ହେବ ଏ ଆପଣ ନେଇଥିବେ ଚେଞ୍ଜ୍ କରି କିଛି ଶାଢ଼ୀରେ କରିବା ଆଉ କିଛି ଲେହେଙ୍ଗା ରେ ବି କରିବା ଆଉ ସବୁ ମିକ୍ସ କରିକି ଦେଲେ ଭିଡ଼ିଓ ଟା ଭଲ ଆସିବ ଆପଣ ଚାରି ଚକିଆ ଗାଡ଼ି ଅଛି କି ଆପଣ ଯଦି ଚାରି ଚକିଆ ଗାଡ଼ି ଥାନ୍ତା ପାହାଡ଼ ଏରିଆ ରେ ଭଲ ଫୋଟୋ ସୁଟ୍ କରି ହୁଅନ୍ତା ତମ ଅଫିସରେ ଚାରିଚକିଆ ଗାଡ଼ି ଯଦି ହୁଅନ୍ତା ନହେଲେ କେଉଁଠୁ ଭଡ଼ାଫଡ଼ା କି ଯାଇହୁଅନ୍ତା ତାହେଲେ ଆମେ ସେଠି ବି ଭଲ ଭଲ ଫୋଟୋ ସୁଟ୍ କରିପାରନ୍ତେ ଭଲ ଭିଡ଼ିଓ କରିପାରନ୍ତେ ନାଇ ଜ୍ୟାକେଟ୍ ବାଲା ପିନ୍ଧନ୍ତୁ ବାହାଘର ଫୋଟୋ ନା ଭଲ ଆସିବ ନାଇ ନାଇ ଜ୍ୟାକେଟ୍ ବାଲା ପିନ୍ଧିଲେ ଭଲ ଆସିବ ଆଉ ନହେଲେ ଗୋଟେ କାମ କର ନହେଲେ ମାଲକାନଗିରି ଯିବା ସେଠି ଭଲ ପୋଜ୍ ଆସିବ ଭଲ ପ୍ଲେସ୍ ଅଛି ଆଉ ନୂଆଁ ନୂଆଁ ଫିଲ୍ମ ବି ସେଠି ସୁଟିଂ ହେଉଛି ସେଠି ବି ନୂଆଁ ନୂଆଁ ପୋଜ୍ ଦେଲେ ଭଲ ଫୋଟୋ ଆସିବ ଏବେ ଏଇ ତ ଯାହା ମାର୍କେଟ୍ ରେଟ୍ ଚାଲିଛି ଆଉ ସେଇଆ ଦେବେ ଆଉ ଗୋଟେ ଗୋଟେ ଏଇ ଭିଡ଼ିଓ ସୁଟ୍ କରିବାକୁ ପଡ଼ିଲେ ଦଶ ହଜାରରୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ହେବ ନାଇ ନାଇ ପୁରା ଟୋଟାଲ୍ କରିବାକୁ ପଡ଼ିଲେ ନୂଆଁ ନୂଆଁ ଜାଗା ବୁଲିବେ ନୂଆଁ ନୂଆଁ ୟେ ହେବ ସେସବୁ ହେଲେ ଗୋଟେ ଯା ସବୁ ମାନେ ସମୟ ଭିତରେ ଯାହା ବି ହେଲେ ଆପଣଙ୍କର ଲକ୍ଷେ ଟଙ୍କା ପାଖାପାଖି ଆସିବ ଆଜିକାଲି ତ ଚାହିଦା ଅଛିନା ଆଜିକାଲି ଲୋକ ଆଉ ଫୋଟୋ ଉଠଉଛନ୍ତି ନା କଣ ସବୁ ଭିଡ଼ିଓ ସୁଟ୍ କରୁଛନ୍ତି ସବୁ ୟୁଟ୍ୟୁବରେ ଛାଡ଼ୁଛନ୍ତି ସେସବୁ ର ଆଜିକାଲି ଚାହିଦା ଆପଣ ଯଦି କହୁଛନ୍ତି ଆଉ ହେଁ ଭିଡ଼ିଓ ସୁଟ୍ କଲେ ଏଇଟା ତମର ମେମୋରୀ ଫୁଲ୍ ହେଇକି ରହିବ ଆପଣଙ୍କ ପିଲା ଛୁଆ ହେଲେ ବି ସେଇଟା ଦେଖି ପାରିବେ ଆଉ ସେଇଟା ସବୁ ଆଉ ଯାହାବି ହେଲେ ହଁ ହଉ ଲକ୍ଷେ ଟଙ୍କା ନହେଲେ ନାହିଁ ଯାହାବି ହେଲେ ଅଶୀ ନବେ ଭିତରେ ରହିବ ଆଉ ଅଧିକା ଚାର୍ଜ କମେଇ ହେବନି ଆଉ ଗୋଟେ ଗୋଟେ ସୁଟରେ ଦଶ ପନ୍ଦର ହଜାର ଖର୍ଚ୍ଚ ହେଉଛି ଆଉ ଆମର ଯଦି ଦି ପଇସା ନ ବାହାରିବ ଆମେ ଏତେ ଏତେ ବାଟ ବୁଲିକି ପରିଶ୍ରମ କରିକି କଣ ଲାଭ ତମ କଥା ଆମକୁ ଦିନକୁ ଦିନ ଏଇଟି କ୍ୟାମେରା ରେଟ୍ ବି ବଢୁଛି ଆଉ ଆଗରୁ ଆପଣ ପୁରୁଣା କଷ୍ଟମର ହେଇଯିବେ ନା ପୁଣି ବାହାଘରକୁ କରିବା ଗୋଟେ ଗୋଟେ କ୍ୟାମେରା ର ଦାମ୍ ହେଲା ଦଶ ଲକ୍ଷ ପନ୍ଦର ଲକ୍ଷ ସେ ଅନୁସାରେ ଚାହିଦା ଦେଖିକି ଆପଣ ଯଦି କହୁଛନ୍ତି ଲକ୍ଷେ ଟଙ୍କା ନହେଲେ ନାହିଁ ଟଙ୍କା ଅଶୀ ରଖନ୍ତୁ ଆପଣ ଯାହାହେଲେ ଗୋଟେ ଫାଇନାଲ୍ କରନ୍ତୁ ଆଉ